ମୁଁ ନକ୍ଷତ୍ର ବିଷୟରେ କହିବାକୁ ଯାଉଛି ଆକାଶରେ ଅନେକ ନକ୍ଷତ୍ର ଅଛନ୍ତି ଦୂରରେ ସେମାନେ ଥିବାରୁ ସେମାନଙ୍କ ର ଆଲୋକ ଆମ ପାଖରେ ଆସିକି ପହଞ୍ଚି ପାରୁନାହିଁ ସୂର୍ଯ୍ୟ ହେଉଛି ଆମର ନିକଟତମ ନକ୍ଷତ୍ର ଯେଉଁ ନକ୍ଷତ୍ର ଯୋଗୁ ଆମର ଦିନ କିମ୍ବା ରାତି ହୋଇପାରୁଛି ଏହି ନକ୍ଷତ୍ର ଆମକୁ ଆଲୋକ ଦେଇ ପାରୁଛି ଯାହା ଦ୍ୱାରା ଖରା ବର୍ଷା ଶୀତ କାକର ଋତୁ ପରି ବର୍ତ୍ତନ ମଧ୍ୟ ହୋଇପାରୁଛି ଗ୍ରହ ଅନେକ ପୃଥିବୀ ସୂର୍ଯ୍ୟ ଚାରିପଟେ ନଅ ଟି ଗ୍ରହ ଘୂରୁଛନ୍ତି କାହା କେଉଁ ଗ୍ରହରେ ହେଲେ ଜଳ ବାୟୁ ଗଛ ଜୀବଜନ୍ତୁ ନାହାନ୍ତି ଆମ ପୃଥିବୀ ହେଉଛି ଗୋଟିଏ ଗ୍ରହ ଯେଉଁଠି ଜଳ ବାୟୁ ଜୀବ ଜନ୍ତୁ ରହିପାରୁଛନ୍ତି ତେଣୁ ଏହା ହେଉଛି ଆମର ଅତି ଭଲ ଗ୍ରହ ପୃଥିବୀ ଆମର ଏ ପୃଥିବୀ ରେ ଆମେ ଜନ୍ମ ନେଇଛେ ଏହାରି ପାଣି ପବନ ମାଟିରେ ଆମ ଶରୀର ଗଢା ଏହାରି ଖାଦ୍ୟ ଶସ୍ୟରେ ଆମେ ଚଳିଥାଉ ଛୋଟ ରୁ ବଡ଼ ହୋଇଥାଉ ପୃଥିବୀ ଆମର ମା